ଆମର ବିଭିନ୍ନ ଆଡ଼ୁ ଲୋକ ବୁଲାବୁଲି କରିବା ପାଇଁ ଆସିଲା ସମୟରେ ପ୍ରାୟତଃ ଆମର ଯେମିତିକି ନନ୍ଦନକାନନ ହେଲା କିମ୍ବା ଗୋଟେ ମାନେ କେଉଁଠି ତୀର୍ଥ ଯାତ୍ରା ହେଲା ତ ବେଳାଭୂମି ହେଲା ଏସବୁ ଜାଗାକୁ ବୁଲାବୁଲି କରିବା ପାଇଁ ଆସନ୍ତି ବହୁତ ଦୂର ଦୂର ବାଟରୁ ଲୋକମାନେ ଆସନ୍ତି ସେ ସବୁକୁ ଦେଖନ୍ତି ଆଉ ମା' ସେଲ୍ଫି ବି ନିଅନ୍ତି ଏମିତି ଫଟୋ ଅପଲୋଡ଼୍ ବି କରନ୍ତି ମାନେ ଉନ୍ନତି କଲେ ଲୋକମାନେ ଦେଖନ୍ତି ବି ସିଏ ମାନେ ଦୂର ଦୂରରୁ ଦଶ ମାନେ ଜାଗାକୁ ଯାଇକି ଆଉ ଦାର୍ଶନିକ ଜାଗାକୁ ଯାଇକି ଲୋକମାନଙ୍କ ଗହଳିରେ ମାନେ ଫଟୋ ଉଠେଇକି ଆଣନ୍ତି ବି ଲୋକମାନଙ୍କୁ ଦେଖାନ୍ତି ସେ ସବୁ ବିଷୟକୁ ନେଇକି ଆକ୍ଷେପ କରିକି ଲୋକମାନେ ବହୁତ ମାନେ ଚର୍ଚ୍ଚିତ ବି ହୁଅନ୍ତି ଆଉ ନିଜକୁ ଖୁସି ବି ରଖନ୍ତି